ହଁ ସେ ସାର ଦୋକାନରୁ କହୁଥିଲେ ତ ଆଜ୍ଞା ଆମର ସେ ଫସଲ କିଛିଟା ହେଉଛି ଆଉ କିଛି ସାର ଆପଣଙ୍କ ପାଖରେ କିଛି ଅଛି କହିବେ କ'ଣ କ'ଣ ଅଛି କେତେ କ'ଣ ରହୁଛି ଦାମ୍ ସାର ଠିକ୍ ଦାମ୍ରେ ଦେବେ ତ ଅଲଗା ଦୋକାନରେ ଦେଖିକି ଆପଣ

ଆଉ ଆ ଆମ ଘର ତ ଦୂର ହେବ ଆଉ ଯଦି ଆପଣ ଘର ଠେଇଁକି ଆଣିଦେବେ ନାଁ ମୋତେ ଯିବାକୁ ପଡ଼ିବ

ଆଉ ଆଉ ପେମେଣ୍ଟ୍ଟା କ'ଣ ଆଗୁଆ ଦେଇଦେବି ନାଁ କିଛି ଦେବି ନାଁ ପଛରେ ନେବେ

ଘରେ ଯଦି ପହଞ୍ଚିବେ ସବୁ ତ ମୁଁ କହିଦେବି କେଉଁଥିରୁ କେତେ ଦରକାର ଆପଣ ଠିକ ରେଟ୍ରେ ଦେଖିକି ଆଉ ସବୁ ଘରେ ପହଞ୍ଚେଇ ଦେବେ ଗାଡ଼ି ଭଡ଼ା କରିକି ପଠେଇବେ ପଛେ ମୁଁ ଗାଡ଼ି ଭଡ଼ା ପଇସାଟା ବି ଦେଇଦେବି ଆଉ

ଆଜ୍ଞା ରଖୁଛି